କାର୍ଯ୍ୟ ମୋ ଅର୍ଡ଼ର୍ ପାଇଁ ପେମେଣ୍ଟ୍ ସଫଳ ହୋଇଛି ନା ନାହିଁ ଯାଞ୍ଚ୍ କରନ୍ତୁ ଘଟଣାର ରୂପରେଖ ଆପଣ ଆପଣଙ୍କ ଖାଦ୍ୟ ଅର୍ଡ଼ର୍ ପାଇଁ ପେମେଣ୍ଟ୍ କରିଛନ୍ତି କିନ୍ତୁ ତାହା ସଫଳ ହୋଇଛି ନା ନାହିଁ ଆପଣ ସୁନିଶ୍ଚିତ ନୁହଁନ୍ତି ଆପଣ ଏହାର ଆପ୍ କିମ୍ବା ୱେବ୍ସାଇଟ୍ ଖୋଲି ଆପଣଙ୍କ ଅର୍ଡ଼ର୍ ପାଇଁ ପେମେଣ୍ଟ୍ ସଫଳ ହୋଇଛି ନା ନାହିଁ ଯାଞ୍ଚ୍ କରନ୍ତୁ